ମୁଁ ବିଭିନ୍ନ ପ୍ରକାରର ଫୁଲ ଗଛ ଓ ଫଳ ଗଛ ପରିବା ଗଛ ଗୁଡ଼ିକୁ ଲଗାଇବାକୁ ପସନ୍ଦ କରେ ଯେମତିକି ଫୁଲ ଗଛ ମୁଁ ଲଗାଇଛି ଗେଣ୍ଡୁ ଗଛ ଟଗର ଗଛ ତରାଟ କନିଅର ଅପରାଜିତା ଆଦି ବିଭିନ୍ନ ପ୍ରକାର ଫୁଲ ଗଛ ମୁଁ ମୋ ବାଡ଼ିରେ ଲଗାଇଛି ଫଳ ଗଛ ଯେମିତିକି ଆମ୍ବ ପିଜୁଳି ପଣସ ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ଗଛ ମଧ୍ୟ ମୁଁ ମୋ ବାଡ଼ିରେ ଲଗାଇଛି ଆଉ ପରିବା ଚାଷ ଗୁଡ଼ିକ ସେମିତି ହେଉଛି ଆଳୁ ଗଛ ଭେଣ୍ଡି ଗଛ ଜହ୍ନି କାକୁଡ଼ି କଲରା ଆଉ ବିଭିନ୍ନ ପ୍ରକାରର ଶାଗ ଆଦି ମୁଁ ମୋ ବାଡ଼ିରେ ଲଗାଇଛି ଏସବୁ ମୁଁ ମୋ ବାଡ଼ିରେ ଲଗେଇବାକୁ ଏଇଥି ପାଇଁ ପସନ୍ଦ କରେ କାହିଁକିନା ଆଜି କାଲି ବଜାରରେ ଯେଉଁ ବି ଫଳ କି ପରିବା ମିଳୁଛି ସେଗୁଡ଼ା ରାସାୟନିକ ରାସାୟନିକ ଔଷଧ ଗୁଡ଼ିକ ବ୍ୟବହାର କରାଯାଇ ସେଗୁଡ଼ା ଫଳା ଯାଇଥାଏ ଯାହାକି ଖାଇବା ଦ୍ଵାରା ଆମ ଦେହ ଖରାପ ହୋଇଥାଏ ସେଥିପାଇଁ ଆମେ ଯେଉଁଟାକି ଘରେ ଜୈବିକ ସାର ଦେଇକି ଚାଷ କରିକି ଆମେ ସେ'ଟା ଖାଇବା ଦ୍ଵାରା ଆମ ଦେହ ସୁସ୍ଥ ରୁହେ ଏବଂ ଭଲ ବି ସ୍ଵାଦ ବି ଭଲ ଲାଗେ ଏବଂ ବାଡ଼ିରେ ଯେତେବେଳେ ଆମେ ଫୁଲ ଗଛ ଲଗେଇଥିବା ସେଗୁଡ଼ିକ ଯେତେବେଳେ ଫୁଲ ଫୁଟି ଥାଏ ତା'ର ବାସ୍ନା ଓ ବାସ୍ନା ଓ ଦେଖିବାକୁ ମଧ୍ୟ ଆମକୁ ସୁନ୍ଦର ଲାଗେ ସେଥିପାଇଁ ମୁଁ ମୋ ବାଡ଼ି ବଗିଚାରେ ଏଇସବୁ ଫୁଲ ଫଳ ପରିବା ଚାଷ କରିବାକୁ ପସନ୍ଦ କରିଥାଏ